ପଶୁ ପାଳନରେ ବ୍ୟବହାର ହେଉଥିବା କିଛି ସାଧାରଣ ପ୍ରକାରର ପଶୁ ଖାଦ୍ୟ ଯେପରିକି ମକା ସୋୟାବିନ୍ ସବୁଜ ଘାସ ଚୋକଡ଼ ତୋରାଣି ନଡ଼ା ଏମିତି ବିଭିନ୍ନ ପ୍ରକାର ଖାଦ୍ୟ ଅଛି ଯାହାକୁ ପଶୁମାନଙ୍କୁ ଦେବା ଦ୍ଵାରା ତାଙ୍କର ସ୍ଵାସ୍ଥ୍ୟର ଉନ୍ନତି ଘଟିଥାଏ ସାଧାରଣ ଗାଈ ଯଦି ଆମେ ପାଳନ କରୁଛନ୍ତି ତାଙ୍କୁ ବିଭିନ୍ନ ତୋରାଣି ସବୁଜ ଘାସ ସୋୟାବିନ୍ କୁଣ୍ଡା ଚୋକଡ଼ ଦେବା ଦ୍ଵାରା ସେ ଅଧିକ କ୍ଷୀର ଦିଅନ୍ତି କ୍ଷୀର ଦେବା ଦ୍ଵାରା ଆମେ କ୍ଷୀରକୁ ବିଭିନ୍ନ ପ୍ରକାର ଖାଇପାରନ୍ତି ଆଉ ତାକୁ ବିକ୍ରୟ ମଧ୍ୟ କରିପାରନ୍ତି ପଶୁପାଳନରେ ଆମର ବହୁତ ସୁବିଧା ମିଳିଥାଏ ଆମେ ଯଦି ବହୁତ ପ୍ରକାର ପଶୁପାଳନ କରୁଛନ୍ତି ତାକୁ ତାଙ୍କ ମାଧ୍ୟମରେ ଆମେ ବହୁତ କିଛି ଉପାର୍ଜନ ବି କରିପାରିବା ଯେ